ଆମ ଗାଁ ପୋଖରୀରେ ଚାଷ କରାଯାଏ ମାଛ ମାଛ ରୋହି ଭାକୁର ଚିଙ୍ଗୁଡି ଇଲିଶି ଏ ସବୁ ମାଛ ଚାଷ ଧରାଯାଏ ଚାଷ କରା ଯାଉଛି ଅଧିକ ରେଟ୍ ହେଉଛି ଇଲିଶି ମାଛଟା ଆଠ ଶହ ଟଙ୍କା କେଜି କିଲୋ ପ୍ରତି ଚିଙ୍ଗୁଡି ଛଅ ଶହରୁ ଆଠ ଶହ ଚାରି ଶହ ରୋହି ଭାକୁର ହେଉଛି ଦୁଇ ଶହ ଟଙ୍କା କେଜି ଆଉ ଶେଉଳ ମାଛ ଟା ବି ବେଶୀ ଗାଁ ପ୍ରିୟ ସେହି ମାଛ ବି ଧରା ଯାଇଥାଏ ଦେଶୀ ମାଛ ଆମର ସେଟା ବି କିଲୋ ରହୁଛି ଆମର ଦୁଇ ଶହ ଟଙ୍କା ଏ ସବୁ ଧଇଲେ ଆମ ଗାଁ ଲୋକ ସବୁ ଜାଲ ଧରାଯାଏ ଚାଷ କରାଯାଉଛି ପ୍ରତ୍ୟେକ ବର୍ଷ ଲିଜ୍ ନିଆ ହେଉଛି ଲିଜ୍ ନିଆ ହେଇକି ମାଛ ଧରା ହେଉଛି ପ୍ରତି ମାଛର ଚାହିଦା ଅଧିକ ରହୁଚି ଇଲିଶି ମାଛ ଉପରେ ଦେଶୀ ମାଛ ବି ଆମକୁ ଖାଇବା ପାଇଁ ଭଲ ଲାଗେ ରୋହି ଭାକୁର ଶେଉଳ ଏ ମାଛ ସବୁ ରହୁଛି ଦାମ୍ ଅଧିକ ଅଧିକ ମାଛ ଧରାଯାଏ ବେଶୀ ଚାଷ କରାଯାଏ ଭଲ ବଢ଼ନ୍ତି ରୋହି ଭାକୁର ଚିଙ୍ଗୁଡ଼ି ଏ ମାଛ ବେଶୀ ବଢ଼ନ୍ତି ସେଇଟା ବହୁତୁ ମାଛ ଧରାଯାଏ କିଲୋ ପ୍ରତି ବହୁତ ହୋଇଥାଏ ବହୁତ ସେଲ୍ ହୁଏ ଭଲ ବି ଲାଗେ ଖାଇବା ପାଇଁ ଟେଷ୍ଟ୍ ବଜାରରେ ବିକ୍ରି କରୁ ଆମେ ଗ୍ରାହାକମାନେ ଭଲ ନିଅନ୍ତି ଲୋକମାନେ ଆସିକି ନେଇଯାଆନ୍ତି ଭଲ ଲାଗେ ମାଛ ଖାଇବା ପାଇଁ ଆଉ ଭଲ ବି ଦି ପଇସା ହୁଏ ଆମର ଇନ୍କମ୍ ରୋଜଗାର ହୁଏ ମାଛ ଧରିଲା ଦ୍ବାରା ଆମର ବହୁତ ଚାଷ ଭଲ ହୁଏ ପ୍ରତି ବର୍ଷ ମାଛ ଚାଷ ବିହନ ଛଡାଯାଏ ଗଡ଼ିଆ ସବୁ ସଫା କରା ଯାଇକି ଚାଷ କରାଯାଏ ଆଉ ଚାଷ କଲେ ବି ବହୁତ ଚାହିଦା ବି ରୁହେ ଜୀବିକା ବି ନିଜର ଗୁଜୁରାଣ ମେଣ୍ଟାଉ